କୁଆଡ଼େ ଗଲାବେଳେ ମୁଖ୍ୟତଃ ବାଇକ୍ କାର୍ ଟ୍ରେନ୍ ସାଇକେଲ୍ ଏସବୁ ଏସବୁରେ ଯିବା ଆସିବା କରେ ତ ଏଥିମଧ୍ୟରୁ ବାଇକ୍ ନିଜର ସ୍ୱାଧିନ ଯେମିତିକି ପାଞ୍ଚ ପାଞ୍ଚ କିଲୋମିଟର୍ ଦୂର ଯିବି ବାଇକ୍ ନେଇକି ଗଲି ତ ସେଥିରେ ନିଜର ସ୍ୱାଧିନ ଅଛି କୋଉଠି ପାଞ୍ଚ କିଲୋମିଟର୍ ଯିବା ସମୟରେ ଦୁଇ କିଲୋମିଟର୍ରେ ଜଣେ ମୋ ସାଙ୍ଗ ଅଛି କି ଆଉ ଜଣେ କିଏ ରିଲେଟିଭ୍ ଅଛି ପୁଣି ତାଙ୍କ ଘରେ ପଶିପାରିବି ପୁଣି ତିନି କିଲୋମିଟର୍ରେ ଆଉ ଜଣେ ଅଛି ପୁଣି ତାଙ୍କ ଘରେ ପଶିପାରିବି ସେଥିପାଇଁ ବାଇକ୍ ହେଉଛି ନିଜ ସ୍ୱାଧିନ୍ ଅନୁସାରେ ଯିବା ଆସିବା ଯିବା ଆସିବା ହେଇପାରିବ ତା'ପରେ ରହିଛି ବସ୍ କୌଣସି ନିର୍ଦ୍ଧିଷ୍ଟ ଡ଼େଷ୍ଟିନେସନ୍ ଯିବାକୁ ହେଲେ ମୁଁ ବସ୍ରେ ହିଁ ପସନ୍ଦ କରେ ଏମିତିକି ଚାଳିଶ୍ କିଲୋମିଟର୍ ପଚାଶ୍ କିଲୋମିଟର୍ ଏଥିରେ ତ ଟ୍ରେନ୍ ତ ଯିବା ହଁ ଟ୍ରେନ୍ରେ ବି ସୁବିଧା ହେଇପାରିବ ଯଦି ସେ ରୋଡ଼୍ରେ ସେ ରାସ୍ତାରେ ଟ୍ରେନ୍ର ଯିବା ଆସିବାର ସୁବିଧା ଥାଏ ତଥାପି ମୁଁ ଟ୍ରେନ୍ରେ ନିଶ୍ଚୟ ଯାତ୍ରା କରେ ତ ଏଥିରେ ଟ୍ରେନ୍ରେ ତ ଯାଇହୁଏ ନି ଆମ ଯେମିତି ରୁରାଲ୍ ଏରିଆ ରୁରାଲ୍ ଏରିଆରୁ ବଜାରକୁ ଯିବି ବଜାର ବଡ଼ ବଜାର ଯିବି ଟାଉନ୍କୁ ଯିବି ସେଥିରେ ତ ବସ୍ରେ ଯିବାକୁ ହୁଏ ବସ୍ ଚାଳିଶ କିଲୋମିଟର୍ ତ ବସ୍ରେ ବି ସୁବିଧା ବସ୍ ଘଣ୍ଟାଏ ଦେଢ଼ ଘଣ୍ଟା ଏମିତିଆ ଏମିତି ରାସ୍ତା ତ ବସ୍ରେ ବି ଭଲ ଲାଗେ ଯଦି ଆଉ କୌଣସି ଦୂର ରାସ୍ତା ଏ ରାଜ୍ୟରୁ ଏ ଜିଲ୍ଲାରୁ ସେ ଜିଲ୍ଲା କି ନହେଲେ ଏ ରାଜ୍ୟରୁ ସେ ରାଜ୍ୟ ସେଥିପାଇଁ ମୁଁ ଟ୍ରେନ୍ରେ ଯିବାକୁ ପସନ୍ଦ କରେ ଏ ରାଜ୍ୟରୁ ସେ ରାଜ୍ୟ ଯିବା ବସ୍ରେ ତ ସମ୍ଭବ ହେଇପାରିବ ନି ନା କାହିଁକିନା ବସ୍ରେ ଖାଇବାର ସୁବିଧା ନାହିଁ ବସ୍ ଯୋଉଠି ଭୋକ ଲାଗିବ ସେଇଠି ବସ୍ ଛିଡ଼ା କରିବ ନି ଟ୍ରେନ୍ରେ ହେଲେ କ'ଣ ଅଛି ନା ଟ୍ରେନ୍ରେ ଯୋଉ ପାର୍ସଲ୍ ବାଲା ସେ ସମୟକୁ ସମୟ ଆସିଥାନ୍ତି ଶୌଚାଳୟର ସୁବିଧା ରହିଛି ତ ଟ୍ରେନ୍ରେ ଏଥିପାଇଁ ଅସୁବିଧା କିଛି ହୁଏ ନାହିଁ ଟ୍ରେନ୍ରେ ପୁଣି ଶୋଇବା ପାଇଁ ବି ସୁବିଧା ଅଛି ରିର୍ସର୍ଭେସନ୍ କରିକି ଗଲେ ବେଶି ସୁବିଧା ଗୋଟେ ଫୁଲ୍ ସିଟ୍ ଥାଏ ତ ସେଥିରେ ଶୋଇବା ପାଇଁ ସୁବିଧା ବସିବା ପାଇଁ ବି ସୁବିଧା ତ ସେଥିରେ ଟ୍ରେନ୍ରେ ଅସୁବିଧା କିଛି ହୁଏ ନାହିଁ ହଁ ପୁଣି ଏମିତି ଗାଁ'ରେ ଗାଁ'ରେ ତ ସାଇକେଲ୍ ଘରେ ଘରେ ରହିଛି ତ ସାଇକେଲ୍ ବି ଆମର ଅଛି ସାଇକେଲ୍ ଏ ଗାଁ'ରୁ ସେ ଗାଁ କୁ ଯିବୁ ତ ସାଇକେଲ୍ ବି ଆବଶ୍ୟକ ହୁଏ ଏଥିରେ ମୋଟର୍ସାଇକେଲ୍ ତ ନେଇପାରିବୁ ନି ବାଇକ୍ ତ ନେଇପାରିବୁ ନି ହଁ ବାଇକ୍ ନେଲେ ବି ଅସୁବିଧା କିଛି ନାହିଁ ହେଲେ ବି ଦେହ ପାଇଁ ସୁସ୍ଥକର ସାଇକେଲ୍ ହେଲେ ସୁସ୍ଥକର ଏତିକି ଯାନବାହାନ ମଧ୍ୟରୁ ଯାନବାହାନ ମଧ୍ୟରୁ ଟ୍ରେନ୍ ହେଉଛି ମୋର ସ୍ମରଣୀୟ କାହିଁକିନା ଟ୍ରେନ୍ରେ ମୁଁ ଥରେ ବହୁତ ଦୁର ଯାଇଥିଲି ଋଷିକେଶ ତ ମୋତେ ଲାଗିଥିଲା ଦୁଇ ଦିନ୍ ସମୟ ଲାଗିଥିଲା ମୁଁ ରିର୍ସର୍ଭେସନ୍ କରି ଯାଇଥିଲି ତ ସେଥିରେ ଗାଧୁଆ ଗାଧେଇବାର ଅସୁବିଧା ନାହିଁ ଆଉ ଶୌଚାଳୟ ଅଛି ସେଥିରେ ଗାଧୋଇବାର ଅଛି ଖାଇବାର ସୁବିଧା ମଧ୍ୟ ଅଛି ତ ଟ୍ରେନ୍ରେ ଅସୁବିଧା କିଛି ନାହିଁ ତ ଏହାହିଁ ମୋର ସ୍ମରଣୀୟ ଯାତ୍ରା